ମୋର୍ ମୁହଁରେ ବହୁତ୍ କିଛି ଦାଗ୍ ହେଇଥିଲା ମୋର୍ ମୁହଁରେ କିଛି ନାଇଁଥିଲା ମାନେ ଟିକେ ଟିକେ ଦାଗ୍ ଥିଲା ଯେନ୍ତିର୍ ଲାଗିକି ମୁଇଁ ଗୋଟେ କ୍ରିମ୍ ଲଗେଇଥିନି ଯେନ୍ତି ଗୋଟେ କ୍ରିମ୍ ଲଗାଲି ସେ କ୍ରିମ୍ ଲଗାଲା ବେଲୁରୁ ତା'ପରେ ମୋର୍ ମୁହଁରେ ରିଆକସନ୍ ହେଇବସଲା ମାନେ ମୁହଁ ଟା ଖୋଜି ବସଲା ତା'ପରେ ଆଉ ଟିକେ ଟିକେ ଛାଡ଼ବାର୍ ଅପେକ୍ଷା ସେଇଟା ଆହୁରି ବେଶି ହେଇବସଲା ଆଉ ମୁହଁଟା ବି ବହୁତ୍ ଖରାପ କରଦେଲା ଆଉ ଯେନ୍ତି ଲାଗି ବହୁତ୍ ଦାଗ୍ବି ହେଲା ଆଉ ମୁହଁରେ ବହୁତ୍ ବହୁତ୍ ରିଆକସନ୍ ଏବେ ଆସଲା ମୁହଁଟା ବି ଖୁଜା ଖୁଜାଲା ବି ବହୁତ୍ ଯେନ୍ ଥିର୍ ଲାଗି କି ମୁଁତେ ସେ କ୍ରିମ୍ଟା ଛାଡ଼ବାର୍ ଲାଗି ପଡ଼ଲା ଆଉ ସେ କ୍ରିମ୍ଟା ବି ଅଲଗା ଲୋକ୍ କେ ବି ଯିଏ ବି ଲଗାସି ସେ କ୍ରିମ୍ଟା ବି ସେଇଟା ବି ମୁଁ ମନା ବି କରସିଁ କି ସେ କ୍ରିମ୍ ଲଗେଇକି ମୋର ଏମିତି ହେଇଛି ସେମିତି ହେଇଛି ବୋଲିକରି ସେ କ୍ରିମ୍ ଲଗାଲା ବେଳୁରୁ ମୁହଁରେ ବ୍ରଣ ବି ହେଇ ଆସଲା ବ୍ରଣ ହେଲା ସେଇଟା ଦାଗ୍ ମାନେବି ରହିଗଲା ଆଗୁ ମୁହଁଟା ବହୁତ୍ କେଚ୍ କେଚା ଦିଶଲା ସେ ଯେନ୍ତି ଲାଗିକି ମୁଇଁ ସେଇ କ୍ରିମ୍ଟା ଛାଡ଼ି ଦେଲି ଆଉ ମୋଟେ ଲଗାଲି ନାହିଁ